ଆମ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଭାଷା ଏହା ସାରା ଓଡ଼ିଶାରେ ପ୍ରଚଳିତ ହୋଇଥାଏ ଏହି ଭାଷା ମାଧ୍ୟମରେ ଲୋକମାନେ ପରସ୍ପର ଭିତରେ କଥାବାର୍ତ୍ତା ହୋଇଥାନ୍ତି ଏହା ଏକ ଅଫିସିଆଲ୍ ଲାଙ୍ଗୁଏଜ୍ ଏହା ଗଣମାଧ୍ୟମ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଭାଷାକୁ ବ୍ୟବହାର କରି ଲୋକେ ଅନେକ ପ୍ରକାର ବା ନିଜର ପ୍ରତିଭା ଗୁଡ଼ିକ ପ୍ରତିଫଳିତ କରିଥାନ୍ତି ଏହି ଭାଷା ଓଡ଼ିଶାରେ ଏବଂ ଅନ୍ୟ ଅନ୍ୟ କେତେ ଗୁଡ଼ିକ ରାଜ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ ଏହି ଭାଷାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଏହା ଯେ ଓଡ଼ିଆରେ କଥା କହିବା ଦ୍ୱାରା ଲୋକମାନେ ବା ଓଡ଼ିଶାର ଲୋକମାନେ ନିଜକୁ ଗର୍ବ ମନେ କରିଥାନ୍ତି ତେଣୁ ଓଡ଼ିଶାର ଓଡ଼ିଆ ଭାଷା ଏକ ମୁଖ୍ୟ ଭାଷା ହୋଇଥାଏ